ପଶୁ ମାନଙ୍କର ତ ବିଭିନ୍ନ ପ୍ରକାର ଖାଦ୍ୟ ଅଛି ଯେହେତୁ ଘାସ ଅଛି ଗାଈ ମାନଙ୍କ ପାଇଁ ନଡ଼ା ଚୋକଡ଼ ଆଉ ହେଟୁ ବିରି ଚୁନି ଆଉ ଇଏ ସେ ମୁଗ ଚୋପା ଚୁଡ଼ା ର ଯେଉଁ ପାଛୁଡ଼ା ସେ କୁଣ୍ଡା ଆଉ ଇଏ ମକା ଗୁଣ୍ଡ ଆଉ ଇଏ ଚୋକଡ଼ ଏସବୁ ବହୁତ ଭେରାଇଟି ଖାଦ୍ୟ ଅଛି ସୋୟାବିନ ର ଖାଦ୍ୟ ଦାନା ଭଳିଆ ଯେଉଁଗୁଡା ଅଛି ଘାସ ଇତ୍ୟାଦି ଭଲ ଉତ୍ପାଦନ ପାଇଁ ସେମାନେ ଅଣ୍ଡା କ୍ଷୀର ସବୁ କ୍ଷୀର ଦେବା ପାଇଁକି ଚୋକଡ଼ ଦେଲେ କ୍ଷୀର ଭଲ ଦେବେ ପିଡ଼ିଆ ଆଉ ସବୁ ଦେବାପାଇଁ ସବୁମାନ ପଶୁପକ୍ଷୀ ମାନଙ୍କର ଖାଇବା ପାଇଁ ବହୁତ ଖାଦ୍ୟ ଦେଲେ ସେମାନେ କ୍ଷୀର ଭଲ ଦେବେ ଯେହେତୁ ତାଙ୍କୁ ମେନ୍ ତ ଚୋକଡ଼ ପିଡ଼ିଆ ଆଉ ତୋରାଣି କରିକି ବି ଦିଅନ୍ତି ସେଇଟା ଗାଁ ମାନଙ୍କରେ ସିଏ ଆହୁରି କ'ଣ ତାକୁ କରନ୍ତି ସବୁ ପକାଇକି ସେଗୁଡ଼ା କରିକି ଆଉଟି କି ବି ଦିଅନ୍ତି ଗାଈ ମାନଙ୍କୁ ମୁଁ ଦେଖିଛି ସେଇଟା ପିଇଲେ ବି ଭଲ କ୍ଷୀର ଦିଅନ୍ତି ବୋଲି କୁହନ୍ତି ଆଉ ଅଣ୍ଡା ବି ସେମିତି ସେମାନେ ତାଙ୍କର ଅଛି ଦାନା ସବୁ ଅଛି ଇଏ ମାନେ କୁକୁଡ଼ା ମାନେ ଖାଇବା ପାଇଁ ତାଙ୍କ ଦାନା ଅଲଗା ଅଛି ସେ ସବୁ ଦାନା ଖାଇଲେ କୁହନ୍ତି ଅଲଗା ବି ପୋକ ଫୋକ ଟାଇପ୍ର ସେ ଗୋଟେ ଅଲଗା ଟାଇପ୍ର ଅଛି ସେମାନେ କୁକୁଡ଼ା ମାନଙ୍କୁ ଦିଅନ୍ତି ମାଂସ ପାଇବା ପାଇଁ ସବୁପ୍ରକାର ଦାନା ଅଛି ପଶୁପକ୍ଷୀ ମାନଙ୍କର ଖାଦ୍ୟ ଘାସ ମକା ଘାସ ତ ଗାଈ ଖାଆନ୍ତି ମକା ବି ଦିଆଯାଏ ଦାନା ଭଲ ଉତ୍ପାଦନ ପାଇଁ ଆଉ ଭେରାଇଟି ଖାଦ୍ୟ ଦେଲେ ଭଲ ଖାଇବା ପାଇଁ ଆଉ